ହ୍ୟାଲୋ ବିଜୟ ରେଷ୍ଟୁରାଣ୍ଟରୁ କହୁଛନ୍ କେଁ ଯେନ୍ ମୁଇଁ ଅର୍ଡ଼ର ଦେଇଥିଲି ବିରିଆନି ଆଉ ନନ୍ଭେଜ ବିରିଆନି ସେଇଟା ବହୁତ୍ ବଢ଼ିଆ ଥିଲା ବହୁତ୍ ଟେଷ୍ଟି ଲାଗୁଥିଲା ସ୍ୱାଦ୍ ଲାଗୁଥିଲା ଆଉ ସବୁଠାରୁ ବଡ଼୍ କଥା ହେଲା ଯେ ଯେନ୍ ଡେଲିଭରି ବୟ ଥିଲା ତାର୍ ବ୍ୟବହାର ତାର୍ କଥାବାର୍ତ୍ତା ବହୁତ ସୁନ୍ଦର ଥିଲା ଆଉ ତାର୍ ସାଙ୍ଗେ ସାଙ୍ଗେ ଯେନ୍ ଆପଣ ସେଥିରେ ରାଇତା ଦେଇଥିଲେ ଆଉ ଯେନ୍ ସପ୍ଟା ଦେଇଥିଲେ ସେ ସପ୍ ବି ବହୁତ ବଢ଼ିଆ ଥିଲା ଆଉ ତାର୍ ସାଙ୍ଗେ ସାଙ୍ଗେ ଆପଣଙ୍କର ଯେନ୍ ସାଲାଡ଼୍ ଥିଲା ଆଉ ଯେନ୍ ପାପଡ଼୍ଟା ବି ଦେଇଥିଲେ ସେ ପାପଡ଼୍ଟା କେମ୍ତି କରି ଡ୍ରାଏ କରିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବି ତାଜା ଲାଗୁଥିଲା ଆଉ କୁରୁମ୍ କୁରୁମ୍ ଲାଗିକରି ପାଟିକି ବହୁତ ସ୍ୱାଦିଷ୍ଟ ଲାଗୁଥିଲା ଆଉ ଯେନ୍ ଆପଣ ସପ୍ ବି ଦେଇଥିଲେ ସେ ସପ୍ ବି ବହୁତ ବଢ଼ିଆ ଲାଗୁଥିଲା ହେଥିର୍ଲାଗି ଲାଗି ଆପଣଙ୍କୁ ମୋର୍ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଦେଉଛେଁ